ପାଞ୍ଚ ଶହ କୋଡ଼ିଏ ସାତ ଶହ ବୟାନବେ ତିନି ହଜାର ଦୁଇ ଶହ ଚାଲିଶି ସାତ ହଜାର ଆଠ ଶହ ପଚାଶ ନଅ ହଜାର ନଅ ଶହ ଅନେଶତ